ତୁମ ସିଙ୍ଗ୍ଡ଼ା କେତେ ଟଙ୍କା ପର୍ ପିସ୍ ଆମେ ବାଙ୍ଗଲୋରରୁ ଆସିଛୁ କ'ଣ ଏତେ ଟଙ୍କା ଆମର ବାଙ୍ଗଲୋରରେ ପାଞ୍ଚ ଟଙ୍କା ଆପଣଙ୍କର ଏଇଠି ଓଡ଼ିଶାରେ ଇଏ ପନ୍ଦର ଟଙ୍କା ଏତେ ରେଟ୍ କ'ଣ ଆ ବାଙ୍ଗଲୋରରେ ବାହାରେ ରହିଛି ପନ୍ଦର ପାଞ୍ଚ ଟଙ୍କା ଆଉ ଏ ଓଡ଼ିଶାରେ ଏତେ ଇଏରେ ବି ପନ୍ଦର ଟଙ୍କା ହଉ ହଉ ତୁମ ଜିନିଷ ତ ଟେଷ୍ଟ ଅଛି ଚାଲ ଆମ ବାଙ୍ଗଲୋରକୁ ଚାଲ ଆମେ ଘର ଠିକ୍ କରିଦେବୁ ଜିନିଷ ଠିକ୍ କରିଦେବୁ ଆଉ ସେଠି ଯାଇକି ବିକିବେ ଭଲ ଆପଣଙ୍କର ବି ଫାଇଦା ହବ ଆଉ ଟେଷ୍ଟ ବି ଭଲ ଅଛି ଆଉ କିନ୍ତୁ ଟିକେ ପ୍ରାଇସ୍ ଅଧିକା ହେଇଯାଉଛିି ଆଉ ଆମେ ସେପଟେ ବେଙ୍ଗଲୋରରେ ଜାଗା ଠିକ୍ କରିଦେବୁ ଆପଣ ଯିବେ ହଉ ତା'ହେଲେ ଆମେ ଜାଗା ବୁଝିବୁ ଇଏ କରିଦେବୁ ସବୁ ତୁମକୁ ଆରେଞ୍ଜମେଣ୍ଟ କରିଦେବୁ ଆପଣ ତା'ହେଲେ ଯାଇକି ସବୁ ବୁଝାବୁଝି କରିକି ଆସିବେ ଆଉ ହଉ ତାହେଲେ ରଖୁଛି